କହିଲି ଆପଣଙ୍କ ହୋଟେଲରେ କ'ଣ କ'ଣ ସବୁ ସୁବିଧା ଅଛି ହୋଟେଲ ତ ବହୁତ ଅପରିଷ୍କାର ପରିଷ୍କାର ଟିକେ ବି ଲାଗୁନି ଟିକେ ଝାଡ଼ୁ ସାଡ଼ୁ କରିକି ପୋଛାପୋଛି କରିଦେବ ପରିଷ୍କାର ଲାଗୁନି ଆଉ ଏଠି କ'ଣ ଖାଇବା ପିଇବାର କିଛି ବ୍ୟବସ୍ଥା ଅଛି ହୋଟେଲରେ ନା ଖାଲି ରହିବା ପାଇଁ କିଛି ହୁଁ ସବୁକିଛି ତାହେଲେ ନାଇକି ଆଉ ପଇସା ଦ୍ୱାରା ଏ ପଖାଳ ଖାଦ୍ୟ ଏବେ ଯାଏଁ ଥିବ ଏବେ ଯାଏଁ ଥିବ ମାନେ

ଅଛି କହିଲି ବୁଲାବୁଲି ପାଇଁ କିଛି ଏଠି ମନ୍ଦିର କି କିଛି ଏମିତି ଏଇ ମାନେ ରିଜର୍ଭ କରିକି ଯିବାକୁ ପଡ଼ିବ କ'ଣ ସବୁ ନେଇଛନ୍ତି ଭଡ଼ା ମାନେ ଗାଡ଼ି କରିବାକୁ ପଡ଼ିବ ସୁବିଧା ନାହିଁ ଗାଡ଼ି ସୁବିଧା ହୋଟେଲ ତରଫରୁ ହେଲେ ଆମେ ଗଲେ ଆପଣଙ୍କୁ ଜଣେଇବୁ ଆଉ ହେଲା ପରେ କହିଦେବେ ଆମେ ଯାଇକି ଖାଇକି ଆସିବୁ ଆଉ